ଭାରତର ନୃତ୍ୟଶିଳ୍ପୀ ମାନଙ୍କୁ ବଲିଉଡ଼ ବହୁତ ପ୍ରଭାବିତ କରିଥାଏ ବଲିଉଡ଼ ନୃତ୍ୟଶିଳ୍ପୀ ମାନଙ୍କର ନାଚ ଗୀତକୁ ଦେଖି ଲୋକମାନେ ବହୁତ ପ୍ରଭାବିତ ହୋଇଥାନ୍ତି ଅର ତାଙ୍କ ନାଚ ଗୀତକୁ ଦେଖି ବହୁତ ପସନ୍ଦ ବି କରନ୍ତି ଭାରତରେ ସମସ୍ତଙ୍କୁ ପସନ୍ଦ ଆସୁଥିବା କିଛି ସବୁଦିନିଆ ନୃତ୍ୟ ମଧ୍ୟରେ ମଡ଼ର୍ନ ମଡ଼ର୍ନ ଡ୍ୟାନ୍ସ୍ ବେଲି ଡ୍ୟାନ୍ସ୍ ବ୍ରେକ୍ ଡ୍ୟାନ୍ସ୍ ଏସବୁ ନା ନୃତ୍ୟ ଲୋକମାନଙ୍କୁ ବହୁତ ପସନ୍ଦ କରିଥାଏ ଓ ଗୀତ ଗୁଡ଼ିକ ମଧ୍ୟରେ ରୋମନ୍ଟିକ ସଙ୍ଗ ଆଲବମ ସଙ୍ଗ ଏଇ ଯେ ମଡ଼ର୍ନ୍ ସଙ୍ଗ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ